ମୋର ଗର୍ବିତ ସଫଳତା ହେଉଛି ମୋର ପ୍ରତ୍ୟେକ ପରୀକ୍ଷା କାରଣ ମୁଁ ପରୀକ୍ଷାର ଫଳ ଯେବେ ବାହାରିଥାଏ ମୁଁ ପ୍ରତିଟି ପରୀକ୍ଷାରେ ଭଲ ମାର୍କ ସହ ପାସ କରିଥାଏ